ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ଏବଂ ବିକାଶ ଝିଅ ପରିମାଣରେ ରାଜ୍ୟ ରାଜ୍ୟ ସମସ୍ୟାର ସମାଧାନ କରିଛି ଯେମିତିକି ବିଭିନ୍ନ ପ୍ରକାରର ଔଷଧ ଏବଂ ବହୁତ ଅଧିକର ଦାମ୍ର ଔଷଧ ସରକାର ଲୋକମାନଙ୍କୁ ଯୋଗାଇ ଦିଆଯାଇଥାଏ ଆତ୍ୟାଧୁନିକ ଆମ୍ବୁଲେନ୍ସର ସେବା ଏବଂ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ ଏବଂ ବଡ଼ ବଡ଼ ହସ୍ପିଟାଲ୍ରେ ମାଗଣା ଚିକିତ୍ସା ଏବଂ ଗରିବ ଲୋକମାନଙ୍କୁ ଦିଆଯାଇଥାଏ ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ସରକାରଙ୍କ ଦ୍ୱାରା ବହୁତ ବଡ଼ ବଡ଼ ଅପରେସନ୍ ବହୁତ କମ୍ ଟଙ୍କାରେ ଗରିବ ଲୋକମାନଙ୍କୁ ଯୋଗାଇ ଦିଅନ୍ତି ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଞ୍ଚଳିକ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଘଟିଛି ଯାହାଫଳରେ କି ଗରିବ ଲୋକମାନେ ବହୁତ ଉପକୃତ ହୁଅନ୍ତି